ଛିଡ଼ା ହେଇଛନ୍ତି ପଛ ସିଟରେ ବସନ୍ତୁ ସେ ପଛ ସିଟ୍ ହିଁ ତ ଫାଙ୍କା ଅଛି ସେଠେଇ ବସନ୍ତୁ ଆଉ ବର୍ତ୍ତମାନ ତ ଝରକା ପଟ ସିଟ୍ ନାହିଁ ବର୍ତ୍ତମାନ ଆଉ ଆଗ ସ୍ଟପେଜକୁ ଦୁଇଜଣ ଓହ୍ଲେଇବାର ଅଛନ୍ତି ସେଇଟି ଆପଣ ଝରକା ପଟରେ ବସିଯିବେ ବର୍ତ୍ତମାନ ପାଇଁ ପଛ ସିଟରେ ହିଁ ଆଡ଼ଜଷ୍ଟ କରନ୍ତୁ ବର୍ତ୍ତମାନ ସେ ଆଚ୍ଛା ଗୋଟେ କାମ କରନ୍ତୁ ଆପଣ ସେ ନହେଲେ ଆଗରେ ବସନ୍ତୁ ଡ୍ରାଇଭର ପାଖରେ ବସିଯାଆନ୍ତୁ ନା ନା ସିଟ୍ ଆପଣ ସବୁଦିନ ଯାଉଛନ୍ତି ଯେ ଠିକ ଅଛି ତ ବର୍ତ୍ତମାନ ତ ଦେଖୁଛନ୍ତି ସବୁ ରିଜର୍ଭ ଅଛି ଆପଣ ଝରକା ପଟେ ବଉଛନ୍ତି ତ ବର୍ତ୍ତମାନ ପାଇଁ ଆପଣ ପଛ ସିଟ୍ରେ କିମ୍ବା ନହେଲେ ଡ୍ରାଇଭର ପାଖରେ ବସନ୍ତୁ ଆଉ ନେକ୍ସ୍ଟ ସ୍ଟପେଜରେ ଆପଣ ଆପଣ ସିଟରେ ବସିବେ ଝରକା ପଟେ ବସିବେ ଆଉ ଆପଣ ଏମିତି ଜିଦ କଲେ ହେବ ନା ବର୍ତ୍ତମାନ ସେ ଭିଡ଼ ସମୟ ନା ଆଉ ଭିଡ଼ ଟାଇମ୍ ଏଇନା ପାସଞ୍ଜର ଏଇନା ବହୁତ ଆସୁଛନ୍ତି ଆଉ କାହାକୁ ଉଠେଇ ଆପଣଙ୍କୁ ବସେଇବି କହିଲେ ମୁଁ ଆପଣ ଠିକ କହୁଛନ୍ତି ଯେ ଆପଣ ବସିଥିଲେ ଠିକ ଅଛି ଆଚ୍ଛା ଆପଣଙ୍କ ସିଟ୍ରେ ବର୍ତ୍ତମାନ ଜଣେ ସିନିୟର ସିଟିଜେନ୍ ବସିଛନ୍ତି ଆଉ ତାଙ୍କୁ ଉଠେଇକି ଆପଣଙ୍କୁ ବସେଇ ପାରିବୁନା ସିଏ ଆଗ ସ୍ଟପେଜରେ ଓହ୍ଲେଇ ଯିବେ ଆପଣ ସେଇଠି ଆରାମ ସେ ବସିକି ଚାଲିଯିବେ ବର୍ତ୍ତମାନ କିଛି ସମୟ ପାଇଁ ଆପଣ ସିଟ୍ ଆଡ଼ଜଷ୍ଟ କରନ୍ତୁ ନା ନା କାଲି ଯିଏ କହିଛନ୍ତି ସେଇଟା ଅଲଗା ପିଲା ଆମର ସିଫ୍ଟ ଚେଞ୍ଜ ହେଇଯାଇଛି ନା ସେ ପିଲା ମୁଁ ନୁହଁ ନା ନା ଆମର ସିଫ୍ଟ ଆକ୍ଚୁଲି ଆମର ଅଲ୍ଟରନେଟ୍ ଡ୍ୟୁଟି ହୁଏ ନା ସେ ସିଫ୍ଟରେ ଆର ପିଲା ଥିଲା ଏବେ ମୁଁ ଅଛି ଆପଣ ଯାହାକୁ କହୁଛନ୍ତି ସେ ପିଲା ମୁଁ ନୁହେଁ ଅଲଗା ପିଲାକୁ କହିଥିବେ ମାଲିକ ତ ଏବେ ବ୍ୟସ୍ତରେ ଥିବେ ମାଲିକ ସାଙ୍ଗରେ କେମିତି କ'ଣ କଥା ହେବ ମାଲିକ ଏବେ ବ୍ୟସ୍ତରେ ଥିବେ ନା ଆଜ୍ଞା ସେ ସିଟରେ ବର୍ତ୍ତମାନ ସିନିୟର ସିଟିଜେନ୍ ବସିଛନ୍ତି ଆଉ ଆପଣଙ୍କୁ ତ କହୁଛି ଆପଣ ଆଗ ଷ୍ଟପ୍ ପର୍ଯ୍ୟନ୍ତ ୱେଟ୍ କରନ୍ତୁ କିମ୍ବା ପଛରେ କିମ୍ବା ଆଗରେ ବସନ୍ତୁ ଆଉ ଆଗ ଷ୍ଟପେଜରେ ସେ ସିଟ୍ରୁ ଉଠିଲେ ଆପଣ ସେଇଠି ବସିଯିବେ ଆରାମ ସେ ଝରକା ପଟେ ବସିକି ଚାଲିଯିବେ କିଛି ଅସୁବିଧା ହେବନି ଆପଣ ତ ଅବୁଝା ହେଉଛନ୍ତି ଦେଖୁଛନ୍ତି ତ ବର୍ତ୍ତମାନ ଭିଡ଼ ସମୟ ଠିକ ଅଛି ଆପଣ ଠିକ କହୁଛନ୍ତି ଆପଣ ସିଟ୍ ସେ ସିଟ୍ ହିଁ ଦରକାର ଠିକଅଛି ତ ବର୍ତ୍ତମାନ ପାଇଁ ଆପଣଙ୍କୁ କହୁଛି ଆପଣ ପଛ ସିଟରେ ବର୍ତ୍ତମାନ ବସନ୍ତୁ ସେଇଠି ଜଣେ ସିନିୟର ସିନିୟର ସିଟିଜେନ୍ ଲୋକ ବସିଛନ୍ତି ବୟସ୍କ ଲୋକ ତାକୁ ଉଠେଇକି ଆପଣ ସେଇଠି ବସି ପାରିବେ ଉଠେଇ ହେବନା ତାଙ୍କୁ ତେଣୁ ଆପଣ ଟିକିଏ ୱେଟ୍ କରନ୍ତୁ ଆଗ ଷ୍ଟପେଜ୍ ପହଞ୍ଚିଗଲାଣି ଆଉ ଟିକିଏ ହେଲେ ପହଞ୍ଚିଯିବେ ଆରାମସେ ଆପଣ ବସିକି ଚାଲିଯିବେ କିଛି ଅସୁବିଧା ହେବାର ନାହିଁ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା